ସାଧାରଣତଃ ଭାବରେ କୃଷି ହେଉଛି ଆମ ଅଞ୍ଚଳରେ ଏକ ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ ଚାଷ ଅଟେ ଯାହାକୁ କି ଗୋଟିଏ ଚାଷୀ ହିଁ ତାକୁ ବନେଇଥାଏ ଚାଷ ସମସ୍ତଙ୍କ ର ଚାଷ ଗୋଟିଏ ଚାଷୀ ହିଁ ବାରମାସ ପରିଶ୍ରମ କରି ସମସ୍ତ ପ୍ରକାରର ତା'ର ନିଜର ଅର୍ଥକୁ ସେ ସେଥିରେ ଲଗାଇ ସମସ୍ତ ପ୍ରକାର ଚାଷକୁ ସୁବିଧା ସୁଯୋଗ ଭଲଭାବରେ ଗଢ଼ିଥାଏ ଏବଂ ତାକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳିବା ନିହାତି ଆବଶ୍ୟକ ଯଦି କୌଣସି ବାତ୍ୟା ହେଉ କିମ୍ବା ବନ୍ୟା ହେଉ କିମ୍ବା ମରୁଡ଼ି ହେଉ ଯଦି ମରୁଡ଼ିରେ ତା'ର ସମୟ ତା'ର ଚାଷ ଯେତିକି ବି ସେ ଚାଷ କରିଥାଏ ସେସବୁ ନଷ୍ଟ ହୋଇଯାଏ ସେ ସହିପାରିନଥାଏ କାହିଁକିନା ତା'ର ସମସ୍ତ ପ୍ରକାରର ଅର୍ଥର ଯେତିକି ଅର୍ଥ ରହିଛି ସେ ସବୁତକ ଅର୍ଥ ସେଥିରେ ଲଗାଇକି ଭରଣ ନିଜର ଭରଣପୋଷଣ ପାଇଁ ଆଗକୁ କିଛି ସୁବିଧା ପାଇଁ ସେ ଚାଷଟାକୁ କରିଥାଏ ଏବଂ ତା'ର ପରିବାର ନିର୍ଭର କରିଥାଏ ଚାଷ ଉପରେ ଯଦି ସେଇ ଚାଷରେ କିଛି ବାତ୍ୟା ବନ୍ୟା କିମ୍ବା ମରୁଡ଼ିରେ ଚାଷଟି ତା'ର ନଷ୍ଟ ହୋଇଯାଉଛି ସେ ବହୁତ ମାନେ ବହୁତ ଚିନ୍ତିତ ହୋଇଯାଊଛି ଏବଂ ଭାରସାମ୍ୟ ହରାଇବସୁଛି ଯେଉଁଥି ପାଇଁ କି ସେ ଆତ୍ମହତ୍ୟାର ଆତ୍ମହତ୍ୟା ପ୍ରତି ଅଧିକ ତା'ର ଇଚ୍ଛା ଶକ୍ତି ବଢ଼ିଯାଉଛି ଏବଂ ଆତ୍ମହତ୍ୟା କରୁଛି ଆମେ ଏହାକୁ କିପରି ଏଡ଼ାଇବା ଆମେ ସାଧାରଣତଃ ଭାବରେ ସମସ୍ତ ଜନ ଜନସାଧାରଣ ସଚେତନ ରହିବା ଏବଂ ଚାଷୀ କୁ ସମସ୍ତ କ୍ଷେତ୍ରରେ ଉଚିତ୍ ସମ୍ମାନ ଦେବା କିପରି ଯେମିତିକି ଗୋଟିଏ ଚାଷୀ ଯଦି ଆସୁଛି ଆମ ପାଖକୁ କିଛି ବି ବିକ୍ରୟ କରିବାପାଇଁ ତାକୁ ଉଚିତ୍ ଦାମ୍ ରେ ଆମେ ଅଧିକ ଉଚିତ୍ରୁ ଅଧିକ ଦାମ୍ରେ ଆମେ ତା' ପାଖରୁ କିଣିବା ଯେଉଁଥି ଯେଉଁଥି ପାଇଁ କି ସେ ସେ ଉପକୃତ ଖୁସି ହେବ ଏବଂ ତା' ମନରେ ଇଚ୍ଛା ଶକ୍ତି ବଢ଼ିବ ନାହିଁ କି ସେ ଚାଷ କରିପାରିବ ଯେକୌଣସି ହେଉ ପନିପରିବା ହେଉ କିମ୍ବା ଧାନ ହେଉ ତା'ପାଖରୁ ଆମେ ଚାହିଁବା କି ଅଧିକ ଅତ୍ୟଧିକ ଅଧିକ ଟିକିଏ ଦାମ୍ରେ ଆମେ ତା' ପାଖରୁ କିଣିବା ଏବଂ ସେଇଆ କଲେ ତା'ର ତା'ର ମନଶକ୍ତି ଏବଂ ବଢ଼ିବ ଆହୁରି ଚାଷ କରିବାକୁ ତା'ର ଇଚ୍ଛା ହେବ ସରକାରଙ୍କ ପାଖରୁ ପଦକ୍ଷେପ ଆମେ ଏତିକି ଚାହିଁବା କି ସରକାର ଯେକୌଣସି ମରୁଡ଼ି ହେଉ କିମ୍ବା ବନ୍ୟା ବାତ୍ୟା ହେଉ ତାଙ୍କର ଯେଉଁ କୋଣସି ବି ଫସଲ ନଷ୍ଟ ହୋଇଯାଉଛି ସରକାର ତାଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଦିଅନ୍ତୁ ଏବଂ ସମସ୍ତ ପ୍ରକାରର ଋଣ ଯେକୌଣସି ଋଣ ସେ କରୁଛନ୍ତି ସମସ୍ତ ଋଣ ତାଙ୍କୁ ଛଡ଼ାଯାଉ ଓ ତାଙ୍କୁ କୌଣସି ଗୋଟିଏ ଭତ୍ତା ମଧ୍ୟ ମିଳୁ ଚାଷୀ ଭତ୍ତା ମଧ୍ୟ ମିଳୁ କାହିଁକିନା ସେମାନେ ସବୁଠୁ ପଛୁଆ ବର୍ଗର ରହିଯାଉଛନ୍ତି ଏବଂ ସେ ଚାଷ କରୁଛନ୍ତି ବୋଲି ତାଙ୍କର କୋଣସି ସମ୍ମାନ ହିଁ ରହୁନାହିଁ ତେଣୁକରି ତାଙ୍କୁ ତାଙ୍କର ଭରଣପୋଷଣ ପାଇଁ ମାସିକ ଭତ୍ତା ମିଳାଯାଉ ଏତିକି ଆମେ ସରକାରଙ୍କ ପାଖରେ କହିବା